ହଁ ହ୍ୟାଲୋ ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ସେ ମାଂସ ଯେଉଁ କାଟୁଛନ୍ତି ଦୋକାନୀବାଲା ତ ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ କ'ଣ କ'ଣ ମାଂସ ମିଳୁଛି ବା କ'ଣ କ'ଣ ଆଚ୍ଛା ଆଚ୍ଛା

ହଁ ହଁ ଶୁଣନ୍ତୁ ଟିକିଏ ଶୁଣନ୍ତୁ ତ ଆଚ୍ଛା ଦେଶୀ କୁକୁଡ଼ା ରେଟ୍ କ'ଣ କହିଲେ ଆଚ୍ଛା ଆଚ୍ଛା ଆଚ୍ଛା ମଟନ୍ ଆଚ୍ଛା ଆଚ୍ଛା ଆଚ୍ଛା ତ ନାଇଁ ନାଇଁ ମୋର କହିବା କଥା କ'ଣ କି ଆମ ଘରେ ଆଜି କିଏ ଲୋକ ନାହାନ୍ତି ହଁ ତ ମୁଁ ଟିକିଏ ମଟନ୍ ଟିକିଏ ଡେଲି ଖାଏ ଆଚ୍ଛା ତ ଆପଣଙ୍କ ପାଖରେ ପିଲା ଅଛନ୍ତି ମୋ ଜାଗାଟା ଏଇ ଯେଉଁ ଆମ ଫୁଲବାଣୀ ନାହିଁ କି ଆମଲାପଡ଼ା ଏ ଯେଉଁ ଥାନା ପାଖରେ ଯେଉଁ ନାଲି କ'ଣ ଗୋଟେ କଟା ଘର ଅଛି ତେନ୍ତୁଳି ଗଛ ତା'ର ପଛ କାନେ ଦେଖିବ ତ ବଡ଼ ଘରଟା ଆଉ ହଉ ଆପଣ ଦେଖନ୍ତୁ ଆଉ ଶୁଣନ୍ତୁ ତ ଆପଣ ଯେଉଁ ରେଟ୍ଟା ରଖିଛନ୍ତି ମଟନ୍ ହେଁ ମଟନ୍ ରେଟ୍ ବହୁତ ଯ୍ୟାଦା ବହୁତ ଅଧିକ ହେଉଛି ଟିକିଏ କମ୍ କରନ୍ତୁ ହଁ

ଆଚ୍ଛା ଆଚ୍ଛା ଆଚ୍ଛା ହଉ ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ଆଚ୍ଛା

ହଁ ଶୁଣନ୍ତୁ ତ ମୋ କହିବା କଥା କ'ଣ କି ଆମ ସାହିରେ ନାହିଁ କି ଚାରି ପାଞ୍ଚ ଛଅ ଘର ଅଛନ୍ତି ଭାରି ସେମାନେ ଟିକିଏ ଆଇଁଷ ନ ହେଲେ ସନ୍ଧ୍ୟା ଟାଇମ୍ଟା ଖାଆନ୍ତି ନାହିଁ ଦୁଇ ବେଳା ଖାଆନ୍ତି ବୁଝିଲେ କି ନାହିଁ ପ୍ରାୟ ଆମ ସାହିର ପ୍ରାୟ ପାଞ୍ଚ ଘର ଖଣ୍ଡେ ଡେଲି ନେବେ ମାଂସ ବୁଝିଲେ କି ନାହିଁ ଆମର ବି ଡେଲି ଦରକାର କିନ୍ତୁ ଆମର ସାହି ପଡ଼ିଶାରେ ବି ଡେଲି ପ୍ରାୟ ସାତ ଘର ନା ଆଠ ଘର ଖଣ୍ଡେ ଡେଲି ଦରକାର ତେଣୁ ଆପଣ ପିଲା ଆସିକି ସପ୍ଲାଇ କରିଦେଲେ ଘରକୁ ଆଣିକି ଡେଲିଭରି ହୋମ୍ ଡେଲିଭରି କରିଦେଲେ ଟିକିଏ ଭଲ ହୁଅନ୍ତା ଆଉ ରେଟ୍ଟା ଟିକିଏ ବି କମ୍ ଯଦି କରନ୍ତେ ଅଧିକ ଟିକିଏ ବି ଆମ ସାହିରେ ଡେଲି ଆପଣଙ୍କ ପାଖକୁ ଏକା ପାଖରୁ ଏକା ନିଅନ୍ତେ ନା ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ଆଜି ବି ଦରକାର ଆଜି ବି ତ ଦରକାର ନା ମୁଁ ସେଥିପାଇଁ ତ ମୁଁ ଫୋନ୍ କରିଥିଲି ସକାଳଟା ହଁ ହଁ ହଁ ହଁ ହଁ

ଆଚ୍ଛା ହଁ ଠିକ୍ ଅଛି ଧନ୍ୟବାଦ ଯେମିତି ହେଲେ ପଠ ହଁ ଶୀଘ୍ର ଟିକିଏ ପଠାନ୍ତୁ ସନ୍ଧ୍ୟା ଛଅଟା ବେଳଟା ହେଁ ହଁ ଆଉ ହଁ ଆଜି ଦୁଇ କିଲୋ ପଠାନ୍ତୁ ହଁ